ଚୁଞ୍ଚିପରି ମୁହଁ କରିବା ରାଗରେ ମୁହଁ ଶୁଖେଇ ବସିବା ଯୋକ ପରି ଲାଗିବା ପିଛା ନ ଛାଡ଼ିବା ପେଡ଼ି ପରି ମୁହଁ କରିବା ମୁହଁ ଫୁଲେଇ ବସିବା